ଆମ ଜଣକର ବିବାହ କଲେ ବହୁତ ଖର୍ଚ୍ଚ ଲାଗିଥାଏ ସେଥିପାଇଁ ଆମର ବହୁତ କିଛି କିଛି ସାମଗ୍ରୀ ଲାଗଥାଏ ସେଥିପାଇଁ ଲକ୍ଷେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ କାହିଁକିନା ସମସ୍ତଙ୍କୁ ଭୋଜିରେ ଭୋଜିରେ ପାଞ୍ଚଶହ ଜଣ ଆସିଥାନ୍ତି ନହେଲେ କେମିତି ଭୋଜିରେ ସାହାଯ୍ୟ କରିବା ପାଇଁ ଆଣିଥାଉ ଆମେ ଗୋଟିଏ ଲୋକଙ୍କୁ ଆଣିଥାଉ ଲୋକମାନେ ପନିପରିବା କାଟନ୍ତି ଅନ୍ୟଜଣେ ପାଣି ବୁହାଇଥାନ୍ତି ନହେଲେ କିଛି କାମ ନକଲେ କେମିତି ବଜେଟ୍ ବଢ଼ିବ ସେଥିପାଇଁ ଆମକୁ କିଛି କିଛି ଦରକାର ପଡ଼ିଥାଏ ସେଥିପାଇଁ କିଛି ଦରକାର ନ ହେଲେ ଭୋଜି ଖର୍ଚ୍ଚ ନ ଉଠେଇଲେ ଖାଦ୍ୟ କେମିତି ମିଳିବ ସେଥିପାଇଁ ଆମକୁ ବହୁତ ବହୁତ ସାମଗ୍ରୀ ମିଳିଥାଏ ସାମଗ୍ରୀରେ ଭୋଜି ଭୋଜିର କିଛି ତ ହେଲେ ପନିପରିବା କିଣିବାକୁ ପଡ଼ିବ ସେଥିପାଇଁ ଟଙ୍କା ଦରକାର ନହେଲେ କେମିତି ହେବ ସେଥିପାଇଁ ଗୋଟିଏ ଭୋଜିର ସାମଗ୍ରୀ ଦରକାର ଦାମ ନ ହେଲେ କେମିତି ହେବ ସେଥିପାଇଁ ବହୁତ ଖର୍ଚ୍ଚ ହୋଇଥାଏ କିଛି ଲୋକ ଭାବନ୍ତି ଖର୍ଚ୍ଚ କରିବା କ'ଣ ଦରକାର ଯେମିତି ଖର୍ଚ୍ଚ ନକରିଲେ କେମିତି ହେବ ସେଥିପାଇଁ ବହୁତ ଜିନିଷ ଲାଗିଥାଏ ଯେମିତି ମାଂସ ଡାଲି ଭାତ ତରକାରୀ ପନିର୍ କରିଥାଉ ସେମିତି କିଛି ନହେଲେ ବି ବହୁତ ଲାଗିଥାଏ ନହେଲେ କିଛି କିଛି ଜିନିଷ ହୋଇଥାଏ